ମହିଳାମାନେ ଦୈନିକ ଝିଅକୁ ବଞ୍ଚାଅ ଝିଅକୁ ପଢ଼ାଅ ଏହି ଆହ୍ଵାନ ସହିତ ଏହି ସମାଜକୁ ଚେତାଇ ଦେବାକୁ ଚାହୁଁଛନ୍ତି ପ୍ରଥମେ ମହିଳାମାନେ ପାଠ ପଢ଼ିବାକୁ ପରିବାର ଏବଂ ସମାଜ ତରଫରୁ ପ୍ରୋତ୍ସାହନ ପାଉନଥିଲେ କିନ୍ତୁ ଦିନକୁ ଦିନ ସମାଜ ବଦଳିବା ସହିତ ମହିଳାମାନଙ୍କୁ ସମାଜରେ ଉପରକୁ ଉଠାଇବା ଲାଗି ବହୁତ ଅନୁଷ୍ଠାନ ଏବଂ ସରକାରଙ୍କ ଦ୍ୱାରା କାର୍ଯ୍ୟକ୍ରମ କରାଯାଉଛି ମହିଳାମାନଙ୍କୁ ସେନାବାହିନୀ କ୍ଷେତ୍ରରେ ମଧ୍ୟ ଦେଶର ସୀମାରେ ସ୍ଥାପନା କରାଗଲାଣି ଦେଶର ସେବା କରିବା ଲାଗି ମହିଳାମାନେ ବର୍ତ୍ତମାନ ସମୟରେ ପୁରୁଷମାନଙ୍କ ସହିତ ପ୍ରତ୍ୟେକ କ୍ଷେତ୍ରରେ କାନ୍ଧ ସହ କାନ୍ଧ ମିଳାଇ ଚାଲିଛନ୍ତି ହଁ ମହିଳାମାନେ ଏବେ ସୁରକ୍ଷିତ ଅନୁଭବ କରୁଛନ୍ତି ମହିଳାମାନେ ବୈଜ୍ଞାନିକ ବି ହେଲେଣି ବହୁତ ମହିଳା ବହୁତ ଜାଗାରେ ବହୁତ ବଡ଼ ବଡ଼ ପୋଷ୍ଟ୍ରେ ସେମାନେ ଦେଶର ନାମକୁ ବଢ଼ାଉଛନ୍ତି ମହିଳାମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଶିକ୍ଷା କ୍ଷେତ୍ରରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈଜ୍ଞାନିକ କ୍ଷେତ୍ରରେ ମହିଳାମାନେ ନିଜ ନିଜର ଅବଦାନକୁ ସେମାନେ ପ୍ରକାଶିତ କରୁଛନ୍ତି ମହିଳାମାନେ ଆମ ଦେଶର ସ୍ଵାଭିମାନ ବଢ଼ାଉଛନ୍ତି